ଋତୁ ଆମର ଯେଉଁ ଋତୁ ଅନୁସାରେ ଋତୁ ଅନୁସାରେ ବିଭିନ୍ନ ଯେଉଁ ଗଛ ସେହି ଅନୁସାରେ ତାର ପ୍ରତିକାର କରା ନ ଗଲେ ତାର କୌଣସି ଉନ୍ନତି ହୋଇପାରିବ ନାହିଁ ତେଣୁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରଭାବ ପଡ଼ିଥାଏ ବୃକ୍ଷ ଉପରେ ପନିପରିବା ଠାରୁ ଫଳ ବଡ଼ ବଡ଼ ଗଛ ଆମ୍ବ ପଣସ ଠାରୁ ଆରମ୍ଭ କରିକି ନଡ଼ିଆ ପର୍ଯ୍ୟନ୍ତ ଏସବୁ ଋତୁର ପ୍ରଭାବ ହିଁ ପଡ଼ିଥାଏ ତେଣୁ ଋତୁରେ କେମିତି ଆକୁ ଆମେ ସତର୍କତା ଆମେ ଅବଲମ୍ବନ କରିବୁ ତାହା ହେଲା ଖରାଦିନେ ପାଣିର ଯୋଉଁ ଆବଶ୍ୟକତା ରହିଛି ତାହା କେମିତି ପୂରଣ କରାଯାଇପାରିବ ବର୍ଷାଦିନେ ଗଛମୂଳେ ଅଧିକା ପାଣି ଜମିଲେ ତାକୁ କେମତି ଆମେ ଜଳ ନିଷ୍କାସନ କରିପାରିବୁ ଗଛମୂଳ ପରିଷ୍କାର ପରିଚ୍ଛନ୍ନ କରିପାରିବୁ ସାର ପ୍ରୟୋଗ କରିପାରିବୁ ଖତ ଦେଇପାରିବୁ ଏହିଭଳି ଆଉ ବାକି ଅନ୍ୟାନ୍ୟ ତାର ଯେଉଁ କୀଟନାଶକ ସବୁ ପ୍ରୟୋଗ କଲେ ଯେଉଁ କୀଟାଣୁ ସବୁ କେମିତିକା ସେଥିରୁ ଦୂରୀଭୂତ ହୋଇପାରିବେ ମାଟିର ପରିବର୍ତ୍ତନ ଦରକାର ମୂଳରୁ ନୂଆ ମାଟି ପୁଣି ପକା ଯାଇକରି ଗୋବରଖତ ଧରିକରି ସାର ଧରିକରି ମାଟି ପରିଷ୍କାର ପରିଚ୍ଛନ୍ନ କରିବା ଜୀବାଣୁ ମୁକ୍ତ କରିବା ଏହି ପ୍ରକାରର ଅନେକ ଜିନିଷ ଯଦି ପ୍ରୟୋଗ କରିପାରିବା ତା'ହେଲେ ଏହିସବୁ ସତର୍କତା ଦ୍ୱାରା ଗଛର ଉନ୍ନତି ସମ୍ଭବ ହୋଇପାରିବ ଏବଂ ଆମେ ସେଥିରୁ କିଛି ଲାଭବାନ ହୋଇପାରିବା